ହଁ ଆମେ ଚାଷ କରୁଛି ଆଉ ଚାଷ କରିକି ଚିନାବାଦାମ ତା'ପରେ ପୋଟଳ ତା'ପରେ ତରଭୁଜ ଏସବୁ ଲଗାଉଛି ବୁଟା ମକା ଲଗାଉଛି ଏସବୁ ଲଗାଇ କରି ନିୟମିତ ଭାବରେ ପାଣି ଦେଉଛି ନିୟମିତ ଭାବରେ ଔଷଧ ଦେଉଛି ଔଷଧ ଦେଇ କରି ସାର ଦେଉଛି ନିୟମିତ ଭାବରେ ସବୁ ଦେଇ କରି ଗୋଟେ ଦୁଇ ତିନି ମାସ ଭିତରେ ବଡ଼ ହେଉଛିି ବଡ଼ ହେଇ କରି ଆମେ ସବୁ ଲୋକ ଲଗାଇ କରି ତୋଳୁଛୁ ତୋଳି କରି ମାର୍କେଟରେ ନେଇ ଯାଉଛି ମାର୍କେଟରେ ଯାଇକରି ସେ ପାଇକରି ହିସାବରେ ବିଛି ବିକି କରି ସେ ଯେତେ ଆସୁଛି ଘରେ ଦେଉଛି ଆଉ ଘରେ ଆସିକିରି ରାତିରେ ଟିକେ ଗଛରେ ପାଣି ଦେବାକୁ ଯାଉଛି ସବୁବେଳେ ପାଣି ଦେଉଛି ଓ ସାର ଦେଉଛି ଆମେ ବିକ ସକାଳ ହେଲେ ବିକିବାକୁ ଯାଉଛି ବିକିି କରି ଆସିକି ପଇସା ଯେତେବେଳେ ଆମକୁୁ ବି ଭଲ ଲାଗୁଛି ଆମକୁ ଚାଷବାସ କରିକି ଭଲ ଲାଗୁଛି ସବୁବେଳେ